ଯେତେବେଳେ ମାର୍କେଟିଂ କିମ୍ବା କୌଣସି କମିଟିର ପ୍ରଚାର୍ କର୍ବାକେ ହେଲେ କେତେ ଲୋକ୍ ଅଛନ୍ଯେ ଗାଡ଼ିରେ ସ୍ପିକର୍ ବାନ୍ଧିକିରି ସବୁଆଡେ ସବୁ ଗାଁକେ ବୁଲାସନ୍ ଆଉ କେତେ ଲୋକ୍ ଅଛନଯେ ପାମ୍ପ୍ଲେଟ୍ ମାରିକିରି ସବୁ ଗାଁରେ କହେସନ୍ ଆଉ କେତେ ଲୋକ୍ ଅଛନ୍ଯେ ଘର୍କେ ଘର୍ ଯାଇକିରି ସବୁଆଡ଼େ କହେସନ୍ ଆଉ କେତେ ଲୋକ୍ ଅଛନ୍ ଟିଭିମାନ୍କୁ କେନର୍ସେ ବିଜ୍ଞାପନଥି ଦେଖେଇକରି ସବୁଆଡେ ପ୍ରଚାର୍ କରସନ୍ ଯେ ଲୋକ୍ମାନେ ଜାନ୍ବେ ଶୁନ୍ବେ ଆଉ ସେ ଯାଗାକେ ଆସ୍ବେ